ସେ ମୋ ଜୀବନରେ ବି ଆହୁରି ଗୋଟେ ବଡ ଘଟଣା ଘଟିଛି ମୁଁ ସେଇ ଷଷ୍ଠ କ୍ଲାସରେ ପାଠ ପଢ଼ୁଥିଲି ମୋ ବାପା ତ ଚାକିରୀ କରୁଥିଲେ ମୋ ମାଆ ମା ଭି ଥିଲା ମୋ ମାଆ ର ଦେହ ଖରାପ ହେଲା ହଠାତ ତା ମୁଣ୍ଡ ଖରାପ ହେଇଗଲା ଷଷ୍ଠ କ୍ଲାସରେ ମୁଁ ପଢୁଛି ମୋ ଭଉଣୀ ଚତୁର୍ଥରେ ପଢୁଛି ମୋ ଭାଇ ପାଠ ପଢିନି ଛୋଟଟେ ମୋ ମାଆ ର ଯେତେବେଳେ ମୁଣ୍ଡ ଖରାପ ହେଇଗଲା ପୁରା ପାଗଳ ଟାଇପର ହେଇଗଲା ସେ ଆମକୁ ଭି ଚିନ୍ହିପାରେନି କିଛିନାହିଁ ଖାଏନି ପିଏନି ଏମିତି ଇଆଡ଼େ ସିଆଡେ ବୁଲେ କିଛି ତ ତାର ଠିକ ରହେନି ଆଉ ଆମେ ଭାଇ ଭଉଣୀ ତିନିଜଣ ବାପା ତାଙ୍କର ଚାକିରୀରେ ଦାଦା ଏକୁଟିଆ ଥିଲେ ଦାଦା ସବୁ ଦାୟିତ୍ବ ବୁଝନ୍ତି ଆମ ଦାୟିତ୍ବ ବୁଝିବେ ମାଆ ଦାୟିତ୍ବ ବୁଝିବେ ମେଡିକାଲ ନେବେ ସବୁକରିବେ ବହୁତ କଷ୍ଟ ମାଆ ର ଦେହ ଖରାପ ରାତିରେ ଶୋଇବନି ମୁଁ ବଡ଼ ଭଉଣୀ ମୋର ତ ସାନ ଭାଇ ଭଉଣୀ କଣ କରିବି ଭାଇ ଭାଇଟି ପୁରା ଛୋଟିଆ ଭଉଣୀ ସିଏବି କିଛି ଜାଣିନି ଆଉ ମୁଁ ସବୁ କିଛି ମାଆ ଭଉଣୀ କେତେବେଳେ ଖାଇବ ଭାଇ କେତେବେଳେ ଖାଇବ ଭାଇ କେମିତି ଶୋଇବ ସିଏ ମାଆକୁ ଖୋଜୁଛି ମୁଁ ଭି ମାଆ ଆସ ଖାଇଦେବୁ ମୁଁ ଖାଇବିନି ମୁଁ ଖାଇବିନି ତମେ କିଏ ମୁଁ ଜାଣିନି ମୁଁ ତମକୁ ଚିହିଁନି ଇଏ କରିନି ଆମେ ତା ପାଖରେ ଶୋଇ ଟିକେ ପାରିବୁନି ଖାଇବି ପାରିବୁନି କିଛିନାହିଁ ମାଆ ଖାଲି କୁଆଡ଼େ ଗଲା କଣ କଲା ଇଏ କଲା ଦିନେ ହଠାତ କି କଣ ହେଇଛି ଭାଇ ଭଉଣୀ ତିନିଜଣ ଯାକ ଶୋଇଛୁ ମାଆର ମୁଣ୍ଡ ଏମିତି ଖରାପଯେ ମାଆ ଭାବିଲା ଠାକୁର ଅଛନ୍ତି କୂଅ ଭିତରେ ଆମେ ଟିକେ ନାକୁ ନିଦ ହେଇଛି ମୋର ଗୋଟେ ବଡ଼ ଭଉଣୀ ଭି ଅଛି ବଡ଼ ବାପା ଝିଅ ବଡ଼ଭଉଣୀ ସେ ଆମକୁ ମାଆ ଭଳିଆ ବି ସ୍ନେହ କରେ ତାପରେ ସେ ଆମକୁ ଧରିକି ସୋଇଛି ଜେଜେମା ଭି ଅଛନ୍ତି ଦାଦା ଖୁଡ଼ି ଭି ଅଛନ୍ତି ସମସ୍ତେ ସମସ୍ତେ ଶୋଇଛନ୍ତି ଉଠିକି ଯାଇକି କୂଅ ଭିତରକୁ ଡେଇଁପଡ଼ିଚି ସେଠୁ ହଠାତ କି ଉଠିଲୁ ଉଠିଲୁ ବୋଉ କୁଆଡ଼େ ଗଲା ବୋଉ କୁଆଡ଼େ ଗଲା ବୋଉ କୁଆଡ଼େ ଗଲା ସବୁଆଡ଼େ ସମସ୍ତେ ଖୋଜିଲେ ବାଡ଼ି ଘର ଦାଣ୍ଡ ଘାଟ ଆ ଘର ତା ଘର କୁଆଡ଼େ ଯାଇଛି ହରି କୋଉଠି ପାଇଲୁନି ଶୀତଦିନ ପୁରା ଶୀତ ଯେ ପ୍ରବଳ ଶୀତ ସେଠୁ ମୁଁ ମୁଁ କଣ କରିବି ସେଠୁ ବସିଲୁ ସବୁ ଥକା ମାରିକି ମାଆ କୁଆଡ଼େ ଗଲା ଆମେ ଭାଇ ଭଉଣୀ ତିନିଜଣ କାନ୍ଦୁଛୁ ଆମ ଫେମିଲିରେ ସମସ୍ତେ କାନ୍ଦୁଛନ୍ତି କୁଆଡ଼େ ଗଲା କୁଆଡ଼େ ଗଲା କୂଅରେ ଟିକେ ଶୁଭିଲା ଆମର ଠାକୁର ହେଲେ ମେନ ଠାକୁର ହେଲେ ଅଲେଖ ଠାକୁର ଅଲେଖ ଅଲେଖ ଶୁଭିଲା ତାପରେ ସମସ୍ତେ ସାଇଲେନ୍ସ ହେଇକି ଶୁଣିଲେ କୋଉଠି ଗୋଟେ ଆବାଜ ଆଉଛି ଅଲେଖ ଅଲେଖ ସେଠି ତାପରେ ଅନେଇଲାବେଳକୁ କୂଅରେ ଏମିତି ଯେମିତି ୟେ ଏମିତି ଫୋଟକା ଟାଇପର ଆସୁଛି ସେଠୁ କହିଲେ କୂଅରେ ପଡିଛି କି ହୋଉ ଦେଖିବା ତାପରେ ଦିଜଣ ଭାଇ ଆମର କୂଅ ଭିତରକୁ ପଶିଲେ କୂଅ ଭିତରକୁ ପଶିଲା ବେଳକୁ ସତକୁ ସତ କୂଅରେ ପଡ଼ିଛି ତାପରେ କୂଅରୁ ତାକୁ କେତେ କଷ୍ଟରେ ନିଜ ଆଣ୍ଟୁଆରେ ତାକୁ ଧରିକି ଆସିଲେ

ତାକୁ ସବୁ ଦାଦା ମାନେ ଆମେ ତା ଭାଇ ଭଉଣୀ ସବୁ ଛୋଟିଆ ହେଇଛୁ ଆମେ କିଛି କରିପାରୁଛୁ ଖାଲି କାନ୍ଦିବା ଛଡ଼ା ଆମ ପାଖରେ କିଛି ବାଟ ନାଇ

ଏହି ସବୁ ସ୍ମୃତି ଆମର ବଡ ବଡ ସ୍ମୃତି ଅଛି ସେଡ଼ା ମୁଁ ଜୀବନରେ କେବେବି ଭୁଲିପାରିବିନି ଏ ସବୁ ଯଉ ଘଟଣା ଏବେ ମୋ ମାଆ ଭଲ ହେଇକି ସୁସ୍ତ ହେଇକି ଘରେ ଅଛି ଏତିକି ଠାକୁରଙ୍କ ଦୟାରୁ ସେ ଭଲରେ ଅଛି